ଭାରତର ବିଭିନ୍ନ ଭାଗ ମଧ୍ୟରେ ସାଂସ୍କୃତିକ ବିନିମୟ ଏବଂ ଯୋଗାଯୋଗରେ ଓଡ଼ିଆର ଓଡ଼ିଆ ଭାଷା ବହୁତ ଭୂମିକା ଗ୍ରହଣ କରିଥାଏ ଯେମିତିକି ଓଡ଼ିଶାର ଓଡ଼ିଶୀ ନୃତ୍ୟ ଛଉ ନୃତ୍ୟ ଡଣ୍ଡ ନୃତ୍ୟ ରଣପା ନୃତ୍ୟ ଦାସକାଠିଆ ପାଲା ଇତ୍ୟାଦି ଦ୍ୱାରା ଲୋକମାନଙ୍କର ମନୋରଞ୍ଜନ କରାଯାଇଥାଏ ଏବଂ ବିଭିନ୍ନ ଅଞ୍ଚଳରେ ତାକୁ ପ୍ରଦର୍ଶିତ କରାଯାଇ ଓଡ଼ିଆ ଭାଷାକୁ ତାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଉଛୁ